କିନ୍ ହଁ ହଁ

ହଁ ଆର ସାହି ଆଡ଼େ ତମେ

ତାଙ୍କ ଆଡ଼େ ହଁ ହେଇ ସାରଲାନ ବିଜେପି ସବୁରେ ଜିତି ସାଇଲାନ ବିଜେଡ଼ି ତ ହାରିଗଲା ହଁ ପାଣ୍ଡିଆନ୍ ଆସିଲା ଯେତ ହାରି ଗଲାନ ହେଲେ ତ ବିଜେପି ବିଜେଡ଼ି ଜିତି ଥାଇତା

ହଁ ସୁବି ସୁବିଧା କରିଥିଲା

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ବି ଦେଇ ଥିଲା ବିନା ଟଙ୍କାରେ ବିନା ମୂଲ୍ୟରେ ସବୁକୁ ସୁବିଧା ଦେଉଥିଲା ସ୍ୱାସ୍ଥ୍ୟ ସେବା

ବିଜେଡ଼ି ଦେବ ବୋଲି କହିଥିଲେ ହଁ ସେ କେନ୍ତା ଶାସନ୍ କରିବା ଶେଖଇଛନ୍ତି ହଁ ହେନ୍ତା ହଁ ଆଚ୍ଛା କିଛି ବି ଡେଭ୍ଲପ୍ ନାହିଁ ହେଇପାରେ ଫାଇଭ୍ ଟି ନାଇଁ ରହିଲେ ହଁ ହଁ ଏଇଟା ଟିକେ ଭଲ୍ ସେ ପଢ଼୍

ହଁ ନବୀନ ପଟ୍ଟନାୟକ ଆଗରୁ ଯେନ୍ତା କରୁଥିଲା ପଚିଶ୍ ବର୍ଷ ଶାସନ ହଁ ଚାଲ କାମ କରି ଯିମାଁ